ମରୁଡ଼ି କଥା କହିଲେ ଯେମିତିକି ସେଗୁଡ଼ା ଆମର ଖରାଦିନରେ ଆସେ ପାଣିପାଗ ଖରାଦିନିଆ ବେଳକୁ ମରୁଡ଼ିଟା ପଡ଼ିଥାଏ ତେଣୁକରି ଖରାଦିନ ପୂର୍ବରୁ ଆମେ ଟିକେ ଗଛର ଯତ୍ନନେଇଯିବା ଗଛକୁ ଟିକିଏ ଛୋଟ କରିଥିବା ତାକୁ ଦେଇକିନା ପାଣି ଦବାରେ ଯେମିତି ଆମକୁ ସୁବିଧାହବ ତା ମୂଳରେ ସବୁବେଳେ ପାଣି ଠିକ୍ ଭାବରେ ଦଉଥିବା ଦିଓଳି ଦିନକୁ ଦିଓଳି ପାଣିଦବା ଆଉ ମଝିରେ ମଝିରେ ଯଦି ପାରିବା ପାଣି ଟିକିଏ ଛିଞ୍ଚି ଦଉଥିବା ତାକୁ ଟିକିଏ କେମିତି ଛାଇ ହେବ ତାର ଟିକେ ବ୍ୟବସ୍ଥା କରିଦବା ଏହିପରି ଭାବରେ ଜଗିଲେ ଗଛଗୁଡ଼ା ଟିକେ ଟିକେ ଟିକେ ଶୀତଦିନରୁ ଟିକେ ଛୋଟ କରିଥିଲେ ସେ ତାହା ପାଣିପାଇକିରି ଥଣ୍ଡାରେ ଟିକେ କଅଁଳି ଥିବ ଛୋଟ ସାଇଜ ହେଇଥିବ ଆଉ ଖରାଦିନକୁ ଆମକୁ ପାଣି ଦବାରେ ତା ମୂଳରେ ସୁବିଧା ହୋଇଥାଏ ତାଉପରେ ଛିଞ୍ଚିବାରେ ହ ସେହିପରି ଭାବରେ ଗଛ କଲେ ଗଛଗୁଡ଼ା ଠିକ୍ ବଢ଼ିଥାଏ ତାର ଖରାଦିନକୁ ବି ପାଣି ଅଳ୍ପପାଇଲା ବର୍ଷାଦିନବେଳକୁ ସିଏ ପୁରାବଢ଼ିଯିବ ଏ ମରୁଡ଼ିରେ ଏତେ ତାଉପରେ ମରୁଡ଼ିର କୌଣସି ପ୍ରଭାବ ବେଶୀ ତା ଉପରକୁ ଆସିବନି ସିଏ ଠିକ୍ ପତ୍ରକଅଁଳି ଯାଇଥିବ ଅଳ୍ପଅଳ୍ପ ପତ୍ର ଥିବ ପାଣି ଦିନକୁ ଦିଓଳି ଦେଲେ ସେ ଠିକ୍ ପାଇବ ଆଉ ଛାଇ ଟିକିଏ କେମିତି ହବ ତାକୁ ଟିକିଏ କଣ୍ଟା ଘେରେଇକିରି ଉଁ ବା କୁଟା ଟିକିଏ ଘେରେଇଦେଲେ ହାଲକା ଛାଇ ରଖିଦେଲେ ସିଏ ବି ଭଲ ହେଇପାରିବ